ମୋର ପ୍ରିୟ ପୁସ୍ତକ ହେଲା ପ୍ରତିଭା ରାୟଙ୍କର ଯାଜ୍ଞସେନୀ ଯାହା ଗୋଟିଏ ନାରୀର ସଂଘର୍ଷର କାହାଣୀ ମୁଁ ସେଇଟାକୁ ବାରମ୍ବାର ପଢ଼ିଥିଲେ ମଧ୍ୟ ଆଉଥରେ ମତେ ପଢ଼ିବାକୁ ଭଲଲାଗେ କାହିଁକିନା ଯେତେଥର ପଢ଼େ ନୂଆ ନୂଆ କିଛି ସଂଘର୍ଷର କାହାଣୀ ମୁଁ ସେଥିରୁ ଶିଖିବାକୁ ପାଏ ଆଉ ମୋ' ପ୍ରିୟ ଚଳଚ୍ଚିତ୍ର ହେଲା ମୋ' ପିଲାଦିନର ଫିଲ୍ମ ଫୁଲ ଚନ୍ଦନ ଫୁଲ ଚନ୍ଦନ ଫିଲ୍ମଟି ମୁଁ ପ୍ରାୟତଃ ପଚାଶ ଥରରୁ ଅଧିକ ଦେଖି ସାରିଲିଣି ଏବେ ମଧ୍ୟ ଦେଖିବାକୁ ଚାହିଁଲେ ବି ଦେଖିପାରିବି